ଆମ ସଂସ୍କୃତିରେ ମହିଳାମାନଙ୍କର ଋତୁସ୍ରାବକୁ ବହୁତ ଗୁଡାଏ ନିୟମ କରାଯାଇଛି ଯେମିତିକି ଋତୁସ୍ରାବ ସମୟରେ ଏବଂ ଋତୁସ୍ରାବର ସାତ ଦିନ ମଧ୍ୟରେ କୌଣସି ଦେବ କାର୍ଯ୍ୟ କିମ୍ବା କୌଣସି ମାଙ୍ଗଳିକ କାର୍ଯ୍ୟ କରନ୍ତି ନାହିଁ ଏହି ଋତୁସ୍ରାବ ସମୟରେ କୌଣସି ଲୋକଙ୍କୁ ମଧ୍ୟ ଛୁଅନ୍ତିନି କିମ୍ବା କୌଣସି ବସ୍ତୁକୁ କିମ୍ବା ଘରର ପ୍ରତ୍ୟକଟି ଜିନିଷକୁ ଛୁଅନ୍ତି ନାହିଁ ସେ ଋତୁସ୍ରାବ ସମୟରେ ସେମାନେ ଅଲଗା ରୁହନ୍ତି ଅଲଗା ଖାଇଥାନ୍ତି ଏବଂ ଅଲଗା ମଧ୍ୟ ଶୋଇଥାନ୍ତି ଋତୁସ୍ରାବ ସମୟରେ ସେମାନେ ମୁଣ୍ଡ ଧୋଇଥାନ୍ତି ଏବଂ ଋତୁସ୍ରାବର ସାତ ଦିନ ପରେ ସେମାନେ ଯାହା କିଛି ବ୍ୟବହାର କରିଥିବେ ସେହି ସବୁ ଜିନିଷ ଗୁଡିକ ସଫା କରିଥାନ୍ତି ରଜ ସଂକ୍ରାନ୍ତି ସମୟରେ ଋତୁସ୍ରାବ ଯଦି ହୋଇଥିବେ ଜଣେ ତ ତାହାକୁ ବହୁତ କଡା ନିୟମ ମଧ୍ୟ ପାଳନ କରାଯାଏ ଯେମିତିକି ରଜସ୍ଵଳା ଯଦି ଗୋଟିଏ ଝିଅଟିଏ ହୋଇଥିବ ତ ଋତୁସ୍ରାବ ସମୟରେ ରଜ ସଂକ୍ରାନ୍ତି ଦିନ ତ ମାଟିକୁ ଛୁଅନ୍ତି ନାହିଁ କାରଣ ସେହି ସମୟରେ ସେଇ ରଜ ସଂକ୍ରାନ୍ତି ସମୟରେ ମାଟି ମାଆ ମଧ୍ୟ ରଜ ଋତୁସ୍ରାବ ହୋଇଥାଏ ତ ଏହି ରଜ ସଂକ୍ରାନ୍ତି ସମୟରେ ସେ ଲୁଣ ମଧ୍ୟ ଖାଆନ୍ତି ନାହିଁ କିମ୍ବା ଲୁଣ କୌଣସି ତରକାରୀରେ ମଧ୍ୟ ପକାଯାଏ ନାହିଁ ଅଲଣା ଖାଦ୍ୟ ସେମାନେ ଖାଇଥାନ୍ତି ଏସବୁ ଗୁଡିକ ହେଉଛି ଆମ ସାଂସ୍କୃତିକରେ ନିୟମାବଳି ପାଳନ କରାଯାଏ